ମୋର ଧାନ ଚାଷ କଲେ ଆମେ ପାଣିପାଗ ଉପରେ ନିର୍ଭର କରୁ ଧାନ ଚାଷ କଲେ ବର୍ଷା ଦିନେ ନିହାତି ବର୍ଷା ଦରକାର ବର୍ଷାର ହେଲେ ବର୍ଷା ଆରମ୍ଭ ହେଲେ ଚାଷ ହଉଛି ଧାନ ହଉଛି ରୁଆ ପୋତା ଆରମ୍ଭ କରାଯାଏ ଆରମ୍ଭ କରି ତିନି ଚାରି ମାସ ମଧ୍ୟରେ ବୈଶାଖ ଶ୍ରାବଣରେ ବର୍ଷା ହେଲେ ଧାନକୁ ପୁତୁଳି ପକାଇ ଚାଷ ଆରମ୍ଭ କରାଯାଏ ଏବଂ ମାଘ ମାସରେ ପୁଷ ମାଘ ମାସରେ ଧାନକୁ କଟାଯାଏ ତା ମଧ୍ୟରେ ବିଭିନ୍ନ ଫସଲର ବିଭିନ୍ନ ପ୍ରକାରର ପୋକ ଲାଗନ୍ତି ଏବେ ବିଭିନ୍ନ ପ୍ରକାରର ବିଷ ପ୍ରୟୋଗ କରି ପୋକମାନଙ୍କୁ ମରାଯାଇ ଥାଏ କାରଣ ନଚେତ ଧାନ ନଷ୍ଟ ହୋଇ ଯାଇଥାଏ ତେଣୁ ତାର ବିକଳ୍ପ ହେଲା ଆମେ ଔଷଧ ସିଞ୍ଚନ କରିବା ଏବଂ ପୋକକୁ ନଷ୍ଟ କରି ଆମେ ଚାଷ ଭଲ କରିବା କାରଣ ଚାଷକୁ ପାଣି ଠିକ ହେଲେ ଚାଷ ଭଲ ହୁଏ ଯଦି ଫସଲ ମୋର କିଛି ପ୍ରଭାବ ପଡ଼େ ଆମେ ହଉଛି ମେଡ଼ିସିନ ନା ଔଷଧ ପ୍ରୟୋଗ କରି ତାକୁ ଆମେ ଭଲ ଭାବରେ କରିପାରିବା